ହ୍ୟାଲୋ ହଁ କୁହନ୍ତୁ ହଁ କହୁନାହାନ୍ତି ହଁ ନମସ୍କାର

ଟାଇମ୍ କ'ଣ ଆମେ ତ ଗଭର୍ଣ୍ଣମେଣ୍ଟ୍ ଶୁଣନ୍ତୁ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ ଠିକ୍ ଅଛି ଦଶଟାରୁ ଗୋଟେ ପର୍ଯ୍ୟନ୍ତ ମୁଁ ବସୁଛି ମେଡ଼ିକାଲ୍ରେ ବୁଝିପାରୁଛନ୍ତି ଆପଣ ଯେତେବେଳେ ଆସିବେ ଦେଖାଇ ପାରିବେ ସେଥିରେ କିଛି ଅସୁବିଧା ନାହିଁ କିନ୍ତୁ ମା' ଟିକେ କହିପାରିବେ କି ଆପଣ ଯେଉଁ ମାସେ ହେଲାଣି ଜ୍ଵର ହୋଇଛି ଲକ୍ଷଣ କ'ଣ ସବୁ ଦେଖାଉଥିଲା

ଆପଣଙ୍କୁ ମା' ମାସେ ହେଲାଣି ମା' ମାସେ ହେଲାଣି ଆପଣଙ୍କୁ ଜ୍ଵର ହେଲାଣି ଆପଣ ପୁଣି ମେଡ଼ିସିନ୍ ଫେଡିସିନ୍ ତ ଖାଉଥିବେ ମେଡ଼ିସିନ୍ ମେଡ଼ିସିନ୍ ଷ୍ଟୋର୍ ମାନେ କେଉଁ ଜାଗା ଏମିତି ଖୋଲାରୁ ନା କିଏ ଡକ୍ଟର୍ ଅଛନ୍ତି ସେଇଠି ଏଇ ଦେଖନ୍ତୁ ଏଇଟା ତ ଆପଣଙ୍କର ଭୁଲ୍ ଏଇଟା ଜେନୁଇନ୍ କେସ୍ ହୋଇଗଲା ଆଜିକାଲି ମା' ଆପଣ ବାହାର ମେଡ଼ିସିନ୍ ଆଣିକି ଖାଇଲେ ସେ କିଛି ଜାଣି ନାହାନ୍ତି ସେ ବିଷୟରେ କିଛି ଟେଷ୍ଟ୍ ନାହିଁ ପୁଣି ଯଦି ସେ ଭଳିଆ ଲୋକ ମେଡ଼ିସିନ୍ ଦେବା ଷ୍ଟାର୍ଟ୍ କରିବେ ତ ପୁଣି ଆମେ ପୁଣି ପ୍ରଫେସନାଲ୍ ହୋଇଛୁ କାହିଁକି ମେଡ଼ିକାଲ୍ରେ ବସିଛୁ କାହିଁକି କହୁନାହାନ୍ତି ଆପଣ ତ ଆପଣ ଶୁଣନ୍ତୁ ଶୁଣନ୍ତୁ ମା' ହଁ ଜ୍ଵର ସାଧାରଣ କଥା ଆପଣ ଭାବିକି ସେମିତି ପାଖଆଖ ମେଡ଼ିସିନ୍ ଷ୍ଟୋର୍ରୁ ମେଡ଼ିସିନ୍ ଆଣିକି ଖାଇବା ଠିକ୍ ନୁହଁ କାରଣ ଆପଣ ଜାଣିଛନ୍ତି କି ଆପଣଙ୍କୁ କ'ଣ ଜ୍ଵର କି ଅନ୍ୟ କ'ଣ ହୋଇଛି ଆପଣ ଜାଣିଛନ୍ତି କି ସେଥିପାଇଁ ଆପଣ ହଉ ଯଦି ବି ଯାହା ହୋଇଛି ହୋଇଛି ଆପଣ ନମ୍ବର୍ କରାଇ ନିଅନ୍ତୁ ଆପଣଙ୍କ ସେଇଠି ପାଖରେ ଯେଉଁ ମେଡ଼ିସିନ୍ ଷ୍ଟୋର୍ ବି ଖାଇଛନ୍ତି ମେଡ଼ିସିନ୍ ସେ ନିଶ୍ଚିତ ଭାବରେ ଯଦି ଜାଣିଥିବେ ତାକୁ ନମ୍ବର୍ କରାଇ ନିଅନ୍ତୁ ତାଙ୍କ ପାଖରୁ ଆପଣ କାଲି ନହଲେ ପରଦିନ ଆସନ୍ତୁ କାଲି ଟିକିଏ ଭିଡ଼ ରହିବ ବୁଝିପାରୁଛନ୍ତି ହଁ ମୋର ଏଇଟା ପର୍ସନାଲ୍ ସଜେସନ୍ ଆଉ ପର୍ସନାଲ୍ ନମ୍ବର୍ ବି ଆପଣ କୁହନ୍ତୁ ନମ୍ବର୍ କରାଇଦେବି ଯଦି କାହା ପାଖରୁ ଠିକ୍ ଅଛି ଆଉ ବାହାରୁ ମେଡ଼ିସିନ୍ ଖାଇବାଟାକୁ ବହୁତ ମାନେ ଆଭଏଡ଼୍ କରନ୍ତୁ କାରଣ ଏସବୁ ଠିକ୍ ଜିନିଷ ନୁହେଁ ଆପଣଙ୍କୁ ସେ କ'ଣ କମ୍ପୋଜିସନ୍ ଦେବେ ଆପଣ କ'ଣ ଖାଇବେ ବୁଝିପାରୁଛନ୍ତି କେଉଁ ମେଡ଼ିସିନ୍ ଖାଇଛନ୍ତି କହିପାରିବେ କି କୋଉ ମେଡ଼ିସିନ୍ ସବୁ ଖାଇଥିଲେ ତା ନାଁଗୁଡ଼ାକ କହିପାରିବେ କି ହଉ ଠିକ୍ ଅଛି ନାଁ ମନେନାହିଁ ହଁ ଠିକ୍ ଅଛି ଠିକ୍ ଅଛି ଯେତେ ନା ନା ଭୁଲ୍ ଭାଲ୍ ଅଛି ମେଡ଼ିସିନ୍ ସବୁ ଆପଣଙ୍କୁ ବ୍ଲଡ଼୍ ଟେଷ୍ଟ୍ କରିଲା ପରେ ଯାହା ଜଣାପଡ଼ିବ ଆମେ ସେହି ଅନୁସାରେ ମେଡ଼ିସିନ୍ ଦେବୁ ଆମ ପାଖକୁ ଆସିଲେ ପ୍ରଥମ ବ୍ଲଡ଼୍ ଟେଷ୍ଟ୍ ତା'ଛଡା କିଛି ନାହିଁ ମାସେ ହେଲା ହେଲାଣି ମାନେ ବ୍ଲଡ଼୍ ଟେଷ୍ଟ୍ଟା ଆଗେ କରାଇଦେବା ତା'ପରେ ମେଡ଼ିସିନ୍ ଦେବା ଠିକ୍ ଅଛି ହଉ ହଁ ଆପଣ ଆସନ୍ତୁ ରଖୁଛି ଆଜ୍ଞା ନମସ୍କାର ହଉ